ହଁ ଟମାଟୋ କେତେ ଅଛେ ଭାଇ ଆଉ ପୋଟଲ ପୋଟଲ୍ ଚାଲିଶ୍ ଟଙ୍ଗା ଅଛେ ରେଟ୍ ତ ଜହ ହେଇଯାଉଛେ ଟିକେ କମ୍ କର ଆମର ଘରେ ଟିକେ ବାପା ମା' ଟିକେ ଯୋଉ ଟିକେ ରୁଗୀ ଅଛନ୍ ତ ସେଥି ଡକ୍ଟର୍ କହିଛନ୍ତି ପନିପରିବା ଟିକେ ଖାଇବାର୍ ଲାଗି କହୁଚନ୍ ସେଥିଲାଗି ଟିକେ ଭଲ୍ ରେଟ୍ ଟିକେ ଲାଗାବ ବୋଲେ ପନିପରିବା ଟିକେ ହେବା ନେବା ଚାରି ପାଞ୍ଚ କିଲୋ ସବୁ ସବୁଯାକ ପନିପରିବା ନେବି ହ ଆଉ ସେ ମୁନ୍ଗା ପେଣା ଦଶ୍ ଆଉ ଅମୃତଭଣ୍ଡା ଆଉ କମ୍ ରେଟ୍ ନାଇଁ ହୁଏ ସେଟା ଟିକେ ସବୁ ଟିକେ କମ୍ କର୍ବ ବୋଲେ ଟିକେ ଭଲ୍ ହେବା ଆଉ ସବୁ ତ ନେମି ପନିପରିବା ଆଉ ଇଏ ଇଏ ଆମର୍ ଆଉ ଶାଗ ଶାଗ କେତେ କେ ଜି ଦଶ୍ ହଁ ଆଉ କୁନ୍ଦୁରୁ ଆଉ ଇ ସାରରେ ରାସାୟନିକ ସାର ପକଉନ ତ ଏଥିରେ ଉଷୋ ଉଷୋ ପକା ନାଇଁ ପକେଇବାର ତ କାଇଁ ଲାଗି ରୋଗୀମାନେ ହଁ ସେଥିଲାଗି କହୁଚେଁ

ହଁ ହଁ ଖତ ପନିପରିବା ତ ହଁ ହଁ ହଁ ହଉ ତ ଅମୃତଭଣ୍ଡା ଦୁଇ ଦୁଇ କିଲୋ ଦିଅ ଆଉ ପୋଟଳ ଗୁଟେ କିଲୋ ଦିଅ ଆଉ କଲରା କେତେ ଅଛି କଲରା ପଚିଶ୍ ଟଙ୍ଗା ସେ ଡାଇବେଟିସ୍ ପାଇଁ କଲରା ଭଲ ତ ସେଥିପାଇଁ ଭଲ୍ଟା ଭଲ୍ଟା ଟିକେ ଦିଅ କଲରା ଗୁଟେ କିଲୋ ଦିଅ ଭଲ୍ଟା ଟିକେ ଦିଅ ହେଟା ତମେ ବାଛିକିରି ଦିଅ ହେଟା ଭଲ୍ଟା ମୁଇଁ ଦେଖୁଚେଁ କାଏଁ କାଏଁଟା ଆଉ ସେ ମୁନ୍ଗା ମୁନ୍ଗା ଦିଅ ଦୁଇ ପେଣା ଆଉ ଇଏ କଞ୍ଚା କଦଲୀ କେତେ ହେଟା ଚାଲିଶ୍ ଟଙ୍ଗା ଏତେ ରେଟ୍ ଆଉ ଟିକେ କମ୍ କର ଆମ ଘରେ ରୋଗୀଣା ରୋଗ ଅଛି ଆଉ ସବୁବେଲେ ନେବି ଆଉ ଟିକେ କମ୍ କର ସବୁବେଲେ ସିଝାସିଝି ଟିକେ ଖାଇବି ତ ସେଥିରଲାଗି ହେଟା କହୁଚେଁ ତମେ ଟିକେ କମ୍ ଟିକେ କର୍ତ ବୋଲେ ଭଲ୍ ହେତା ବୋଲେ ଆଉ କାଣା ପାଞ୍ଚ୍ ଟଙ୍କା କମାଲ ହଉ ହେଟା ଦେଇଦିଅ ଗୁଟେ କିଲୋ ହଁ ହେଟା ବି ଠିକ୍ କଥା ଯେ କାଁ କର୍ବ ଟିକେ ରୋଗୀମାନେ ତ ହେତିର୍ଲାଗି ଟିକେ କମ୍ କର ବଲୁଚେଁ ତମ୍କୁ ଆର୍ ତମର୍ନୁ ସବୁ ଦିନ୍ ନଉଚେଁ ଆର୍ ହଁ ହଁ ହେଟା ବି ସତ୍ କଥା

ଆର୍ ଏ ପୁଟଲ୍ ପୁଟଲ୍ ଦେଲ କେଁ ପୁଟଲ୍ ଗୁଟେ କିଲୋ ଦେଲ କାଁ ଆଉ ଟମାଟୋ ଗୁଟେ କିଲୋ ଦିଅ ହଉ ସବୁ କେତେ ପଇସା ହେଲା

ହଉ ହଉ ଠିକ୍ ଅଛେ ହଉ ହଉ ପଇସା ନିଅ ହଉ ଆଉ ଗଣିଦିଅ ପଇସା